ସାଧାରଣ ଥଣ୍ଡା ଭଲ କରିବା ପାଇଁ ଗାଁ ରେ କିଛି ଗୋଟିଏ ଉପଚାର ରହିଛି ଘରୋଇ ଉପଚାର କାହିଁକି ନା ସୋରିଷ ତେଲ ରସୁଣ ଫୁଟେଇକି ଟିକେ ଉଷୁମ ଥିବ ତାକୁ ମାଲିସ୍ କରିବ କିମ୍ବା ଗୁଆ ଘିଅ ମାରିବ କି କୁସୁମ ତେଲ ବି ମାରିବ ତା ପଛରେ ତୁଳସୀ ରସ ଅଦା ମହୁ ତାକୁ ବି ମିଶ୍ରଣ କରିକି ଦିଆଯାଇଥାଏ ତାପଛରେ ଗୋଟି ହରିକା ପତ୍ର ତାକୁ ବି ଲୋକ ଉଷୁମ କରିକି ପାଣି ତାକୁ ବି ଗୋଲମରୀଚ ଅଦା ମହୁ ତାକୁ ବି ମିଶେଇକି ପିଅନ୍ତି ସେଥିପାଇଁ ସାଧାରଣ ଥଣ୍ଡାରୁ ଲୋକ ଟିକେ ମୁକ୍ତ ପାଆନ୍ତି